ଗ୍ରାମାଞ୍ଚଳରେ ଦୁର୍ବଳ ସରକାରଙ୍କ ଯୋଗୁଁ ଗ୍ରାମାଞ୍ଚଳରେ ଭଲ ଉନ୍ନତି କିଛି ହୋଇପାରୁନି ଏବଂ ଗ୍ରାମାଞ୍ଚଳ ପରିବେଶ ସବୁବେଳେ ପଛୁଆ ହୋଇ ରହିଥାଏ ଏବଂ ଶିକ୍ଷାଗତ ଅନୁଷ୍ଠାନ ବି ମଧ୍ୟ ବହୁତ ପଛୁଆ ହୋଇଥାଏ